ଆପଣ ପୁରୀ ମେଡ଼ିକାଲର ସାର୍ କହୁଛନ୍ତିଟି ଡକ୍ଟର୍ କହୁଛନ୍ତିଟି ମୋ ମୁଁ ମୋ ଦେହଟା ଖାଲି ମୁଣ୍ଡଟା ବିନ୍ଧା ହେଉଛି ଆଉ ଆଖିରୁ ପାଣି ଗଳୁଛି ଯେତେ ମେଡ଼ିସିନ୍ ଖାଇଲେ ବି ଭଲ ବି ହେଉନି ତଥାପି ଭଲ ହେଇଯାଉଛି ମେଡ଼ିସିନ୍ ସରିଲା ବେଳେ ପୁଣି ହେଇ ସେହି ରୋଗ ପୁଣି ହେଇଯାଉଛି ଆମେ ନିମାପଡ଼ାରୁ କହୁଛୁ ଆଜ୍ଞା ନା ଜମା ଯାଇନି ଜମା ଯାଇନି

ନା ଭଲ ହେଉଥାଏ ପୁଣି ମେଡ଼ିସିନ୍ ସରିଲା ପରେ ପୁଣି ହେଇ ଯାଉଥାଏ ପାଞ୍ଚ ଦଶଥର ଖାଇଲାଣି

ଆଜ୍ଞା ନାହିଁ ଯାଇନି ତ ମେଡ଼ିକାଲ୍ ଆଜ୍ଞା ସେ ତୁମ ମେଡ଼ିକାଲ୍ ଚବିଶ ଘଣ୍ଟା ଖୋଲା ରହୁଛିଟି ସବୁ ପ୍ରକାର ସୁବିଧା

ଆଜ୍ଞା ନା ମୁଣ୍ଡ ବିନ୍ଧା ହେଉଛି ଆଉ ଆଖିରୁ ପାଣି ଗଳୁଛି

ନିମାପଡ଼ାରୁ

ତତ୍କାଳ ତ ଆପଣଙ୍କ ଚବିଶ ଘଣ୍ଟା ଡକ୍ଟର ଆଭେଲେବେଲ୍ ଅଛନ୍ତିଟି କାଲି ରହିବେ

ଆଜି ଆଉ ମେଡ଼ିସିନ୍ ଖାଇବି

କାଲି ଦଶଟା ବେଳକୁ ଗଲେ ହେବ

ଆପଣ ଆପଣ ଆଭେଲେବେଲ୍ ରହିବେଟି କାର୍ଡ଼୍ ବ୍ୟବସ୍ଥା ଅଛି ଆପଣ ଆପଣଙ୍କ ମେଡ଼ିକାଲ୍ ପରିଷ୍କାର ପରିଚ୍ଛନ୍ନ ରହୁଛିଟି

କାଲି ସୌମ୍ୟ ରଞ୍ଜନ ବେହେରା

ନିମାପଡ଼ା

ବୟସ ଅଠର

ହେଲାଣି ମାସେ ଦୁଇମାସ ଖଣ୍ଡେ ହେବ

ହ୍ୟାଲୋ ଓ ହଉ ମୁଁ ରଖୁଛି

ଆଜ୍ଞା ହଉ ରହିଲି